ମୁଁ ସାଧାରଣତଃ ମୋର ବଡ଼ ଶକ୍ତି ଭାବିଥାଏ ମୋର ପରିବାର ଆଉ ମୋର ସବୁଠୁ ବଡ଼ ଦୁର୍ବଳତା ଭାବିଥାଏ ମୋ ପାଖରେ ଥିବା ଯୋଉ ଦକ୍ଷତା ଯୋଉଟାକି ମୁଁ ଯେକୌଣସି କାମ କରିପାରୁଛି ତା'ଦ୍ଵାରା ସେଇଟାକୁ ମୁଁ ଭାବିଥାଏ ସବୁଠୁ ମୋର ବଡ଼ ଦୁର୍ବଳତା ସେଇଟାକୁ ମୁଁ କାହା ପାଖରେ ପରିପ୍ରକାଶ କଲେ ମୁଁ ମୋର ୱିକ୍ନେସ୍ ଟାକୁ ସେମାନେ ଜାଣିପାରନ୍ତି ଓ ମୋ ଅନୁପସ୍ଥିତିରେ ସେଇଟାକୁ ବ୍ୟବହାର କରି ସେମାନେ ମୋତେ ଅସୁବିଧାରେ ପକେଇଥାନ୍ତି